ରୋଷେଇ କଲାବେଳେ ବହୁତ ସତର୍କତା ସହିତ ରୋଷେଇ କରିବାକୁ ପଡ଼େ ରୋଷେଇ କରୁ କରୁ ମାଛ ଭାଜିଲା ବେଳେ ବହୁତ ଥର ତେଲ ଛିଟିକି ଫୁଟକା ହୋଇଛି ସେ ଫୋଟକାରେ ଅଏଣ୍ଟମେଣ୍ଟ୍ କିମ୍ବା ବରଫ ଲଗେଇଛୁ ପୁଣି କେତେବେଳେ ପେଜ ଢାଳି ହେଇଗଲା ତ ଗୋଡ଼ ଗୋଟେ ପୋଡ଼ିଗଲା ଏଟା ପାଖ ମେଡ଼ିକାଲ୍କୁ ଯାଇ ମେଡ଼ିକାଲ୍ରୁ ଔଷଧ ପତ୍ର ଲଗେଇ ଆସିଲା ପରେ ପନ୍ଦର ଦିନ ଘରେ ରେଷ୍ଟ୍ ନେଲି ପନ୍ଦର ଦିନ ପରେ ଗୋଡ଼ ଯାଇ ଭଲ ହେଲା ଏଇଭଳି ଅସୁବିଧା ସମ୍ମୁଖୀନ ହେଉଛି ରୋଷେଇ କଲାବେଳେ ପୁଣିଥରେ ହାତରେ ତେଲ ଢାଳି ହେଇଗଲା ହାତ ବି ପୋଡ଼ିଗଲା ପୁଣି ହାତରେ ପୋଡ଼ା ଔଷଧ ଆଣି ମେଡ଼ିକାଲ୍ରୁ ଲଗେଇଲା ପରେ ହାତ ଫୋଟକା ଟିକେ କମିଲା ଏଇଭଳି ସବୁ ଅସୁବିଧା ରୋଷେଇ କଲା ସମୟରେ ସବୁବେଳେ ମୋତେ ଅସୁବିଧାରେ ପକାଉଛି